ବର୍ତ୍ତମାନ ଆମ ଦେଶ ଭାରତ ଏବଂ ଓଡ଼ିଶାରେ ମିଡ଼ିଆରେ ପ୍ରଦର୍ଶିତ ହେଉଛି ବିଜ୍ଞାପନ ତାହା କରାଯିବା ଆବଶ୍ୟକ ଅଛି କାରଣ ମିଡ଼ିଆ ବର୍ତ୍ତମାନ ଆମ ରାଜ୍ୟ ଏବଂ ଦେଶରେ ଏକ ନମ୍ବର ସଚେତନତା କାର୍ଯ୍ୟକ୍ରମ ରେ ଦାୟିତ୍ଵ ଗ୍ରହଣ କରିଛି ସିଏ ଗଣମାଧ୍ୟମର ବା ଟିଭି ମାଧ୍ୟମରେ ହେଉ ବା ରେଡିଓ ମାଧ୍ୟମରେ ହେଉ ବା ଖବର କାଗଜ ମାଧ୍ୟମ ରେ ହେଉ ଲୋକମାନେ ସଚେତନ ହେଉଛନ୍ତି ରାତି ପାହିଲେ ସେମାନେ ଦେଖୁଛନ୍ତି ଯେ ଆମ ରାଜ୍ୟ ର ବିକାଶ ଆମ ଦେଶର ବିକାଶ କ'ଣ ହେଉଛି କ'ଣ ନାହିଁ ସେମାନେ ମିଡ଼ିଆ ମୋ ଚିନ୍ତା ଧାରାରେ ଏକ ଉପଯୋଗୀ ବ୍ୟବସ୍ଥା କିନ୍ତୁ ତାକୁ ବେଳେ ବେଳେ କେଉଁଠି କେମିତି ତାକୁ ଟିକେ ପଥ ଭ୍ରଷ୍ଟ ଯେଉଁମାନେ କରୁଛନ୍ତି ସେମାନେ ସଚେତନ ହେବା ଦରକାର ଏ ରାଜ୍ୟବାହୀ ଦେଶରେ ଜନ ସାଧାରଣଙ୍କ ପାଇଁ ବିକାଶ ପାଇଁ ଜଣସାଧାରଣଙ୍କ ଅର୍ଥନୈତିକ ବିକାଶ ହେଉ ବା ମାନ ଶିକ୍ଷା ର ବିକାଶ ହେଉ ବିଜ୍ଞ ବିଦ୍ୟା ର ଆବଶ୍ୟକତା ରହିଛି ଯାହା ମିଡ଼ିଆ କରିପାରୁଛି ତାକୁ ଲୋକମାନେ କେତେ ସଂଖ୍ୟାରେ ଅଧିକ ହେଲେ ତାହା ସଚେତନ ହେବ ଧରାଯାଉ ବର୍ତ୍ତମାନ ଓବିସି ତାଲିକା ଚାଲିଛି ଏଇଟା ମିଡ଼ିଆ ରେ ଯେତେବେଳେ ଦିଆ ଯାଉଛି ଯେ ଏଇ ମାସରେ କରାଯିବ ସମସ୍ତେ ସ ସଚେତନ ହଉଛନ୍ତି ଧରାଯାଉ ସରକାର ଦୁଇ ହଜାର ଟଙ୍କା ବ୍ୟାନ୍ କରିଛି ତାକୁ ଆଜିର ଡେଟ୍ ରେ ମେ' ତେଇଶ ରୁ ଜୁନ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ତିରିଶ ପର୍ଯ୍ୟନ୍ତ ଯାହାପାଖରେ ଯେଉଁଠି ଦୁଇ ହଜାର ଟଙ୍କା ଅଛି ସେମାନେ ନେଇକରି ଫେରେଇ ଦେଉଛନ୍ତି ଦିନକୁ କୋଡିଏ ହଜାର ଟଙ୍କା ବ୍ୟାଙ୍କ ରେ ଫେରେଇ ଦେଇ ପାରିବ ଏବଂ କୌଣସି ତଥ୍ୟ ରହିବ ନହିଁ ଯିଏ ଫେରେଇଲା ତାର କିଛି ତଥ୍ୟ ରହିବନାହିଁ ତେଣୁ ମିଡ଼ିଆ ବର୍ତ୍ତମାନ ଯୁଗରେ ଏକ ପ୍ରକୃଷ୍ଠ କାର୍ଯ୍ୟକ୍ରମ ଯେଉଁ ମିଡ଼ିଆ କୁ ନେଇ ଆମେ ନିଶ୍ଚୟ ତା ସପକ୍ଷ ରେ କହିବା ଦରକାର ଏବଂ ମିଡ଼ିଆ ର ବିଜ୍ଞାପନ ରେ ଆମେ ସଚେତନ ବାର୍ତ୍ତା ରାଜ୍ୟ ଓ ଦେଶ ର ଆବଶ୍ୟକତା ପାଇଁ ମିଡ଼ିଆ ର ଆବଶ୍ୟକତା ରହିଛି